ପକ୍ଷୀମାନଙ୍କୁ ଆକୃଷ୍ଟ କରିବା ପାଇଁ ମୁଁ ଆମ ବାଡ଼ି ପଛପଟେ ଗୋଟେ ବାଲ୍ଟିରେ କିଛି ଶସ୍ୟ ଆଉ ଗୋଟେ ବାଲ୍ଟିରେ ଗୋଟେ ବାଲ୍ଟି ପାଣି ସବୁଦିନ ରଖିକି ଆସେ କାହିଁକିନା ତାଙ୍କେମାନେ ସବୁଦିନ ଆମ ବାଡ଼ି ପଛପଟରେ ଆସି ବସିଥାନ୍ତି ହେଲେ ତାଙ୍କେ କ'ଣ ଖାଇବେ କେତେ ଗରମ ଦିନରେ କେତେ ଉଡ଼ିବେ ତ କିଛି ଖାଇବାକୁ ଇଚ୍ଛା ହୁଏ ନା ସେଇଥିପାଇଁ ମୁଁ ଆମ ଘର ଗଛପଟା ଆମ୍ବ ଗଛ ମୂଳେ ସେଇଠି ଧାନ ଆଉ ଗୋଟେ ବାଲ୍ଟିରେ ଗୋଟେ ବାଲ୍ଟି ପାଣି ରଖିକି ଆସେ ତାଙ୍କେ ବହୁତ ପକ୍ଷୀ ଆସନ୍ତି ଆଉ ଯେତେବେଳେ ମୁଁ ଦେଖେ ପକ୍ଷୀମାନେ ଆସୁଛନ୍ତି ସେତେବେଳେ ମୁଁ ଆମ ଘର ଠୁ ଚାଉଳ ମୁଠେ ନେଇକି ଯାଇକି ତାଙ୍କ ପାଖରେ ପକାଏ କେବେ କେବେ ମୁଁ ଗହମ ନେଇଯାଏ କେବେ କେବେ ଧାନ ନେଇଯାଏ କେବେ କେବେ ଚାଉଳ ମଧ୍ୟ ନେଇଯାଏ ନେଇକି ତାଙ୍କୁ ଖାଇବାକୁ ଦିଏ ତାଙ୍କେ ମଧ୍ୟ ଅନେକ ଆନନ୍ଦ ଉପଭୋଗ କରିକି ଖାଆନ୍ତି ପକ୍ଷୀମାନେ ସେମିତିରେ ସବୁଦିନ ଆମ ବାଡ଼ି ପଛପଟେ ଆସନ୍ତି ଯେଉଁ ଟାଇମ୍ରେ ତାଙ୍କେ ଯେଉଁ ଟାଇମ୍ରେ ମୁଁ ତାଙ୍କୁ ସବୁଦିନ ଖାଇବାକୁ ଦେଉଛି ସେଇ ଟାଇମ୍ରେ ହିଁ ତାଙ୍କେ ସବୁବେଳେ ଆସନ୍ତି ମୋତେ ବି ବହୁତ ଆନନ୍ଦ ଲାଗେ ତାଙ୍କୁ ଖୁଆଇକି

ସବୁବେଳେ ମୋତେ ଦେଖିଲେ ଆକା ସେଇଠି ଆମ୍ବ ଗଛରେ କେତେ ପକ୍ଷୀମାନେ ତ ବସା ବି ବନାଇଛନ୍ତି ସେଇଠି ତାଙ୍କେ ବସା କରିକି ରହୁଛନ୍ତି ତା'ପରେ ଆମ ବାଡ଼ି ପଛପଟେ ସେଇ ପାଖରେ ମୁଁ ଗୋଟେ ବଗିଚା ମଧ୍ୟ ତିଆରି କରିଛି ସେଇ ବଗିଚାରେ ତ ଧାନ ପଡ଼ି ପଡ଼ି ଧାନ ଗଛ ବି ହେଇଯାଇଛି ଆଉ ସେଇ ଗଛରେ ଏବେ ମଧ୍ୟ ଛୋଟ ଛୋଟ ଧାନ ବି ହେଇଛି ସେଇ ଧାନ ବି ପକ୍ଷୀମାନେ ଖାଆନ୍ତି ପକ୍ଷୀମାନେ ତ କେତେ ପକ୍ଷୀ ଉଡ଼ି ଉଡ଼ି ସେ ଆମ ଆମ ଆମ୍ବ ଗଛରେ ଛୁଆ ବି ଦେଇଛନ୍ତି ଅଣ୍ଡା ବି ଦେଇଛନ୍ତି ସେ ଅଣ୍ଡାରୁ ଛୋଟ ଛୋଟ ଛୁଆ ମଧ୍ୟ ବାହାରିଛନ୍ତି ଆଉ ଆମ ବାଡ଼ି ପଛ ପଟେ ସେଇଠି ଆମ ବାବା ଗୋବର ମଧ୍ୟ ପକାନ୍ତି ସେଇ ଗୋବର ଠୁ ପୋକ ମଧ୍ୟ ସଂଗ୍ରହ କରି ତାଙ୍କୁ ଖାଆନ୍ତି ତାଙ୍କ ଛୁଆଙ୍କୁ ମଧ୍ୟ ଖାଆନ୍ତି ଆମ ଘରୁ ଠୁ ସେ ଆମ ଘର ପଛପଟଠୁ ସେଇଠୁ ଧାନ ନେଇକି ଆମ ଗଛ ଉପରେ ଯାଇକି ତାଙ୍କ ଛୁଆମାନଙ୍କୁ ସେମାନେ ଚାଉଳ ଧାନ ଗହମ ଯେଉଁଦିନ ମୁଁ ଯେଉଁଟା ଦିଏ ସେଇଦିନ ସେଇଟା ନେଇ ଯାଇକି ତାଙ୍କ ଛୁଆମାନଙ୍କୁ ଖୁଆନ୍ତି ମୋତେ ଦେଖିକି ବହୁତ ଖୁସି ଲାଗେ ଯେ ମୋ ପାଇଁ ଗୋଟେ ପକ୍ଷୀ ମଧ୍ୟ କେତେ ଖୁସିରେ ଅଛି ମୋତେ ଏଇଟା ଦେଖିକି ବହୁତ ଆନନ୍ଦ ଆଉ ଆପଣ ଆଣିବେ ଯଦି ଏଇଟା କରିଥାନ୍ତେ ମୁଁ ଜାଣିଛି ନିଶ୍ଚିତ ଆପଣଙ୍କୁ ବି ବହୁତ ଆନନ୍ଦ ଲାଗିଥାନ୍ତା